ଦୁନିଆରେ ଜଳବାୟୁର ପରିବର୍ତ୍ତନ ସଙ୍ଗେସଙ୍ଗେ ବୌଦ୍ଧ ଜିଲ୍ଲାରେ ମଧ୍ୟ ଜଳବାୟୁର ପରିବର୍ତ୍ତନ ହୁଏ ବର୍ଷାଦିନେ ବର୍ଷା ନହେବା ଯଦିଓ ବର୍ଷାହୁଏ କମ୍ ହୁଏ ଖରାଦିନେ ଅଧିକ ଖରାହେବ ଏବଂ ଶୀତଦିନେ ପ୍ରବଳ ମାତ୍ରାରେ ଶୀତହେବ କିମ୍ବା ଶୀତ ଆଦୌ ଅନୁଭୂତ ନହେବ ଏଗୁଡ଼ାକ ଆମ ଦୈନନ୍ଦିନ ଜୀବନରେ ପ୍ରବାହ ପଡ଼େ ଯେମିତିକି ଭଲ ବର୍ଷା ନହେଲେ ଚାଷ ହୋଇପାରେ ନାହିଁ ଏବଂ ପ୍ରବଳ ଖରାରେ ଚାଷ କାମ ହୋଇପାରେ ନାହିଁ ଏହା ଆମ ଦୈନନ୍ଦିନ ଜୀବନରେ ପ୍ରବାହ ପକାଏ